ହେଲୋ ହଁ ହଁ ନାସ୍ତା ଦୋକାନ ଅଛି ଆଉ ଆଜିକାଲି ତ ସବୁ ମହଙ୍ଗା ଯୁଗ ହଁ ବେସନ ମହଙ୍ଗା ତେଲ ମହଙ୍ଗା ଆଉ ସବୁ ତ ମହଙ୍ଗା ହୋଇଛି ଆଉ ଆଉ ବରା ଗୋଟେ ପାଞ୍ଚ ଟଙ୍କା ବିକ୍ରି ହେଉଛି ସିଙ୍ଗଡ଼ା ସିଙ୍ଗଡ଼ା ଗୋଟେ ଦଶ ଟଙ୍କା ବିକ୍ରି ହେଉଛି କଟ୍ଲେଟ୍ ଗୋଟେ ପାଞ୍ଚ ଟଙ୍କା ବିକ୍ରି ହେଉଛି ଆଉ ଏଇ ହିସାବରେ ସବୁ ଏମିତି ଚାଲିଛି ଆଉ ଆଉ ଦେଖୁଛ ତ ଆଉ ଓଡ଼ିଶାରେ ତ ଦେଖୁଛନ୍ତି ଆଉ ସବୁ ଦାଦନ ଖଟିବା ପାଇଁ ଯାଉଛନ୍ତି ଏଠି କାରବାର ମଧ୍ୟ କମ ଆଉ ଦରଦାମ ତେଲ ତେଲ ବେସନ ସବୁ ପିଆଜ କିଲୋ ମଧ୍ୟ ଚାଳିଶ ଟଙ୍କା ସବୁ ଏଇ ସବୁ ଜିନିଷ ହେଲା ଆଉ ଆମକୁ ତ ପୋଷେଇ ହେଲେ ହେଉଛି ଆଉ ତାକୁ ରେଟ୍ କରିବା ଭଲ ଜିନିଷ କରିବୁ ରେଟ୍ ଯଦି ନହଲେ ଆଲେ ଆମକୁ ପୋଷେଇବ କିି ଆଉ ବହୁତ ଜିନିଷ ଦରକାର ହେଉଛି ଯଦି ଆଉ ତାକୁ ଧରିକିରି ମଧ୍ୟ କିଛିଟା ମଧ୍ୟ କମ କରିବା ଆଉ କ'ଣ କଲିକତା ଯିବା କଲିକତା ଗଲେ ତ ଯିବା ପାଇଁତ ତୁମକୁ ହଁ ହଉ ତାହେଲେ ଦୋକାନ ଗୋଟେ ଦେଖ କଲିକତାରେ ଯିବା ସେଇଠି ଦୋକାନ ଆଁ ହଁ କମରେ ଦିଆହେବ ଦିଆ ହେବ ନାଇଁ ତାକୁ ଧିରିକି ତୁମେ କର ଯଦି ନେବ ବୋଲି ବୋଲି ମଧ୍ୟ ଆଉ ତାକୁ ଧରିକିରି ମଧ୍ୟ କମ କରିକି ମଧ୍ୟ ଦିଆହେବ ଆଉ ସବୁଠି ଯିଏ ଦେଉଛନ୍ତି ଆ ଆମେ ନଦେବୁ କି